ହଁ ହ୍ୟାଲୋ କ'ଣ କରୁଛ ଆପଣ ତମ ନାଁ ଟା କ'ଣ ଓହୋ ହୋ ହଁ ଭଲ ଅଛ କଁ କରୁଛ ମୁଁ ମୁଁ କହୁଛି ମୁଁ ଗ୍ରାହକ କହୁଥିଲି ଷ୍ଟେସ୍ନାରୀ ସାମାନ କିଣିବା ପାଇଁ ଆସିଥିଲି ଏଇ ସିଆଡ଼େ ନୟାଗଡ଼ ଆଡ଼େ କ'ଣ କ'ଣ ବିକୁଛନ୍ତି କ'ଣ କ'ଣ ବିକୁଛନ୍ତି ଓ ମୁଁ ଶୁଣିଥିଲି ସେଇଟା ଖୋଲା ହେଇଛି ଏ କୋରାପୁଟ ପାଖରେ କ'ଣ କ'ଣ ବିକୁଛ ହଁ ହଁ ହଁ ସେଇଠି ହଁ ହଁ ଦାମ୍ କେତେ

ବ୍ରସ୍ ଯାଏ କେତେ ଲାଖେ ଭେରାଇଟି୍ ଜିନଷ ରଖିଛ ନା ହଁ ଏମତି ଚୁଡ଼ି ଫୁଡ଼ି ଟିକେ ନେବା ଆଉ ମେହେନ୍ଦୀଟେ ନେବା

ହଁ ଦୁଇ ପେଟି ନେବା ହଁ ସେଇରା ନେବା ଖଣ୍ଡେ ନେବା ଆଉ ଦାମ୍ ରେଟ୍ କେତେ ଅଛି ହଁ ହଁ ହଁ ଲାଭ ମିଳୁଥିବ ଆଉ ହଁ ସେଇଥି ପାଇଁ ପଚାରିଲି ବା ତମ ଲାଭ ପଡ଼ୁଥିବ ଆଉ ମୁଁ ଟିକେ ଅଧିକ ଟିକେ ନେବି ତ ସେଇଥି ପାଇଁ କମ୍ ଟିକେ ଦେଇ ପାରିବେ ଆଉ ହଁ ହଉ ରଖ